ମୁଇଁ ମୋର ସାଙ୍ଗମାନଙ୍କର ଜନ୍ମଦିନ ହେଲା କି ମୋର ବାପା ମାଆଙ୍କର ବିବାହ ବାର୍ଷିକ୍ ହେଲା ସେମାନଙ୍କୁ ନିଜର୍ ହାତ ତିଆରି ଜିନିଷ୍ ଉପହାର ଦେବାର୍ ଲାଗି ପସନ୍ଦ କରସି ମୋର ଗୋଟିଏ ସାଙ୍ଗର ଜନ୍ମଦିନ ଥି ଗୋଟିଏ ଗ୍ରିଟିଂସ୍ କାର୍ଡ଼ ବନାଇଥିଲି ସେଥି ମୁଇଁ ମୋର ସାଙ୍ଗ ବିଷୟରେ ଲେଖିକରି ତାହାକେ ଦେଇଥିଲି ଆଉ ଏନ୍ତା ମୋର ବାପା ମାଆଙ୍କର ବିବାହ ବାର୍ଷିକ୍ ଦିନ ଥି ମୋର ବାପା ମାଆଙ୍କର ଗୋଟିଏ ଫଟୋ ନିଜେ ଗୋଟିଏ ବନ୍ଧାଇ ବନାଇ କରି ସେଥିରେ ମୋର ବାପା ମାଆଙ୍କର ଫଟୋ ଦେଇଥିଲି ଆଉ ମୋତେ ସରସ୍ଵତୀ ମାଆ ଭଲ ଲାଗସନ ବୋଲି ମାଟି ଥେ ଗୋଟିଏ ମୂର୍ତ୍ତି ବନାଇ କରି ସେଥିର୍ ରଙ୍ଗ ଦେଇଥିଲି ଆଉ ହେନ୍ତା ମୋର ଜନ୍ମଦିନ ଥି ବି ମୋର ଗୋଟିଏ ସାଙ୍ଗ ମୋର ଫଟୋ ଫ୍ରେମ୍ ବନାଇ କରି ଦେଇଥିଲା ମୋତେ ହାତ ତିଆରି କଳା ବହୁତ ଭଲ ଲାଗସି କାରଣ ନିଜେ ତିଆରି କରିଥିବା ଜିନିଷିରେ ନିଜର ପରିଶ୍ରମ ଥିସି ଆଉ ତାହେକେ ଯେତେଥର ଦେଖୁଥିଲେ ବି ନୂଆ ନୂଆ ଲାଗସି